ହଁ ହ୍ୟାଲୋ

ନାଇଁ ନାଇଁ ଟିକେ ପର୍ସନାଲ୍ କାମ ଥିଲା ସେଥିପାଇଁ ଦୋକାନ ଦୁଇ ଦିନ ହେଲା ବନ୍ଦ ଥିଲା କ'ଣ କ'ଣ ହେଇଛି କୁହନ୍ତୁ ଏବେ ନାଇଁ କାଲି କି ଆସନ୍ତୁ କ'ଣ ହେଇଛି ପ୍ରୋବ୍ଲେମ୍ କ'ଣ ହେଇଛି ଡିସପ୍ଲେ ନାହିଁକି ଆଉ କ'ଣ ପ୍ରୋବ୍ଲେମ୍ ହେଇଛି ଅଚ୍ଛା କିନ୍ତୁ କ'ଣ ହେଇଛି ଦେଖି କହିଲ ଆମର ପାର୍ଟସ୍ ଏଠି ମିଳୁନି ରାୟଗଡ଼ାରେ ତ ଭୁବେନେଶ୍ୱରରୁ ମଗାଇବାକୁ ପଡ଼ିବ ହେଲା ଆଜି ତ କ'ଣ କାଲି ଆସନ୍ତୁ ଦେଖିବା କ'ଣ ପ୍ରୋବ୍ଲେମ୍ ହେଇଛି ସେଇ ଅନୁସାରେ ମଗାଇବା ଭୁବନେଶ୍ୱରରୁ ପ୍ରଡ଼କ୍ଟ ମଗାଇବା ଆଉ ସେଇଟା ତ ମୁଁ ଏବେ କହି ପାରିବିନି ଦେଖିବା କ'ଣ ହଉଛି ଆଉ ଆସନ୍ତୁ ତମେ ଆଗ ଦୋକାନକୁ ଆସ ତା'ପରେ ଦେଖିବା ଆଉ କେତେ ଭିତରେ ଆପଣଙ୍କର କ'ଣ ହେଇଛି ଡିସପ୍ଲେ ଖରାପ ହେଇଯାଇଛି ତ ଆଚ୍ଛା ତ ଆପଣଙ୍କୁ ପନ୍ଦରଶହ ଦୁଇ ହଜାର ତ ଲାଗିଯିବ ପଇସା ନାଇଁ ଦେଖନ୍ତୁ ଯଦି ମୋ ପାଖରେ ଜିନିଷ ଆଭେଲେବୁଲ୍ ଥାଆନ୍ତା ତ କମେଇ ଦେଇଥାନ୍ତି କିନ୍ତୁ ମୁଁ ଭୁବେନେଶ୍ୱରରୁ ମଗାଇବି ଗାଡ଼ି ଭଡ଼ା ସବୁ ରହି ଯାଉଛି ଆଉ ତ କ'ଣ କହୁଛନ୍ତି ଆପଣ କୁହନ୍ତୁ ହଉ ଆସନ୍ତୁ ଦେଖିବା କ'ଣ ହଉଛି ସେ ସେତିକି ନା ଆଉ କ'ଣ ପ୍ରୋବ୍ଲେମ୍ ଅଛି ହଉ ହଉ ଠିକ୍ ଅଛି କାଲିକି ଆସନ୍ତୁ କଥା ହେବା ଆଉ ହଉ ଠିକ୍ ଅଛି